ହଁ ହ୍ୟାଲୋ

ଭଲ ରହୁନି ଠିକ୍ ଅଛି ଚେକ୍ କରିଦବା ଟିକେ ଆଉ ହେଲେ ଆପଣ ଫଳମୂଳ ଟିକେ ଖାଉନାହାନ୍ତି ଫଳମୂଳ ଖାଆନ୍ତୁ ଟିକେ ଭଲ ଲାଗିବ ଏମିତି ବର୍ତ୍ତମାନ କେମିତି ଲାଗୁଛି ମୁଣ୍ଡ ଫୁଣ୍ଡ ଠିକ୍ ଲାଗୁଛି କି ନାହିଁ

ମୁଣ୍ଡ ବୁଲଉଛି ଆଚ୍ଛା ଠିକ୍ ଅଛି କିଛି ନାଇଁ ମେଡ଼ିସିନ୍ ତ ଦେଇଦବା ପାଣି ଫାଣି ଟିକେ ହାଲକା ପିଇଦିଅ ଆଉ ଫଳମୂଳ ଟିକେ କାହାକୁ କହିକି ଟିକେ ମଗାଇ ଦିଅନ୍ତୁ ଖାଇ ଟିକେ ଖା ଖାଆନ୍ତୁ ଫଳମୂଳ ଟିକେ ଭଲ ଲାଗିବ ନାଇଁ ଭଲ ରହିବ ରହିବ ବର୍ତ୍ତମାନ ସିନା ରହୁନି ମେଡ଼ିସିନ୍ଟେ ମେଡ଼ିସିନ୍ଟା ପରା ବର୍ତ୍ତମାନ ଦିଆହେଇଛି ତ ବର୍ତ୍ତମାନ ଦିଆହେଇଛି ମେଡ଼ିସିନ୍ଟା ପରେ ଫୁଣି ଅଛି ଖାଇ ସାରିଲା ପରେ ମେଡ଼ିସିନ୍ଟା ଖାଇବ ଖାଇଲା ପରେ ଠିକ୍ ଠାକ୍ ଲାଗିବ ହେଲା କିି ତ ସାଙ୍ଗେ ହଠାତ୍ ମେଡ଼ିସିନ୍ଟା କାମ କରିବ କି ଦୁଇ ଚାରିି ମିନିଟ୍ ଗଲେ ସିନା ଭଲ ଲାଗିବ ଆପଣ ଏଇ ମେଡ଼ିସିନ୍ଟା ଖାଆନ୍ତୁ ଫଳମୂଳ ଟିକେ ମଗାନ୍ତୁ ଏଇଟା ବି ଖାଆନ୍ତୁ ଆଉ ବର୍ତ୍ତମାନ ମେଡ଼ିସିନ୍ ଦଉଛୁ ତ ଭଲ ଲାଗିବ ଆଉ ଚେକ୍ ଚେକ୍ କରିକି ମେଡ଼ିସିନ୍ ଫେଡ଼ିସିନ୍ ଦିଆଯିବ ଆଉ ହଁ ହଁ ସବୁ ସବୁ ଇଞ୍ଜେକ୍ସନ୍ ମାରଦବା ଦେଖିକିନା ମାରବା ଟ୍ରିଟମେଣ୍ଟ ଦେଖିକି ମାରବା ଆଉ ଆମେ ଚେକ୍ କଲାପରେ କ'ଣ ହେଇଛି କ'ଣ ନାହିଁ ସେଇ ଅନୁସାରେ ତମକୁ ମେଡ଼ିସିନ୍ ଦେଇକି ସବୁ ସେଇ ଅନୁସାରେ ମେଡ଼ିସିନ୍ ଦେଲେ ସବୁ ଠିକ୍ ଠାକ୍ ହବ ଆପଣ ଫଳମୂଳ ଟିକେ ଖାଆନ୍ତୁ ଭଲ ରହିବ ଦେହ ଫେହ ସବୁ ଠିକ୍ ରହିବ ଆଉ ମୁଣ୍ଡ ଫୁଣ୍ଡ ବି ଯେଉଁ ଓଜନ ଓଜନ ଲାଗୁଛି ହାଲକା ହାଲକା ଯେଉଁ ବୁଲଉଛି ତ ଠିକ୍ ବି ଲାଗିବ ଆଉ ପାଣି ଫାଣି ଟିକେ ବି ବର୍ତ୍ତମାନ ପିଅ ଫଳମୂଳ ଖାଅ ପାଣି ଫାଣି ପିଅ ତ ଭଲ ଲାଗିବ ତ ଆଉ ନା ମେଡ଼ିସିନ୍ ଠିକ୍ ଅଛି ମୁଁ ଚେକ୍ କଲାପରେ ମେଡ଼ିସିନ୍ ନହେଲେ ଚେଞ୍ଜ କରିବା ଆଉ ଚେକ୍ କଲା ପରେ ବର୍ତ୍ତମାନ ଯେଉଁ ମେଡ଼ିସିନ୍ ବି ଆସିଛି ସେଇଟା ଖାଆନ୍ତୁ ଯଦି ନ କାମ କରୁଛି ତ ନହେଲେ ମେଡ଼ିସିନ୍ ଚେଞ୍ଜ କରିଦବା ତ ଠିକ୍ ଅଛି ଫଳମୂଳ ଟିକେ ଖାଆନ୍ତୁ ମଗାଇ ଖାଆନ୍ତୁ ନହେଲେ ଚେଞ୍ଜ କରିବା ଆଉ ବର୍ତ୍ତମାନେ ଦେଖ ଫଳମୂଳ ଖାଆନ୍ତୁ ମେଡ଼ିସିନ୍ଟା ଖାଇ ନଥାନ୍ତୁ ଯେଉଁ ମେଡ଼ିସିନ୍ ଦିଆହେଇଛି ଯାହା ବି ଖାଇଛନ୍ତି ସେତିକି ଥାଉ ଆଉ ଖାଇ ନଥାନ୍ତୁ ବର୍ତ୍ତମାନ ମୁଁ ଯେତେବେଳେ ବର୍ତ୍ତମାନ ଯେଉଁ ଆସିବି ଚେକିଂରେ ସେଇଟା ଗୋଟେ ଚେକ୍ କରିବି ଆଉ କ'ଣ ଫଳମୂଳ ଖାଇକି ରେଷ୍ଟ କରନ୍ତୁ ତା'ପରେ ମୁଁ ଯେତେବେଳେ ଆସିବି ଚେକିଂରେ ଧର ଚେକ୍ କରିବି ସେଠୁ ମେଡ଼ିସିନ୍ ନହେଲେ ଚେଞ୍ଜ କରିବା ବର୍ତ୍ତମାନ ଖାଇବେନି ଆଇଂଷ ଉପରେ ଟୋଟାଲ୍ ହିଁ ଖାନ୍ତୁନି ଆଇଂଷ ଉପରେ ମୁଁ ଆପଣଙ୍କୁ ଟାଇମ୍ ଦେବି ସେ ଅନୁସାରେ ଆପଣ ଖାଇବେ ହେଲାକି ବର୍ତ୍ତମାନ ଆଇଂଷ ଉପରେ ଖାଆନ୍ତୁନି ଫଳମୂଳ ଖାଆନ୍ତୁ ତ ଶାଗ ଫାଗ ଟିକେ ଘରୁ କହିକି ମଗାନ୍ତୁ ଗରମ ଭାତ ସାଙ୍ଗରେ ଶାଗ ଅମୃତଭଣ୍ଡା ଟିକେ ସିଝା ଫିଜା କରିକି ଖାଆନ୍ତୁ ଆଳୁ ସିଜା ଟିକେ ଖାଆନ୍ତୁ ହ୍ୟାଲୋ ଅମୃତଭଣ୍ଡା ସିଝା ସିଝା ଟିକେ ଖାଆନ୍ତୁ ଆଉ ସଜନା ଶାଗ ଟିକେ ଖାଆନ୍ତୁ ହେଲେ ଦେହ ପାଇଁ ଟିକେ ଭଲ ବ୍ଲଡ଼ ଫ୍ଲଡ଼ ବି ଟିକେ ହେଇଯିବ ସଜନା ଶାଗ ଖାଇଲେ ଠିକ୍ ଠାକ୍ ରହିବ ଆଉ

ହଁ ସେଇ ମେଡ଼ିସିନ୍ଟା ଖାଆନ୍ତୁ ଓ ଆର ଏସ୍ ତୋ ଓ ଆର ଏସ୍ ତୋ ଅଛି ଆପଣଙ୍କର ଓ ଆର ଏସ୍ ତ ମଗାହେଇ ଥିଲା ଅଛି ଓ ଆର ଏସ୍ ପାଣି ଗୋଟେ କରିକି ପିଇ ଦିଅନ୍ତୁ ତ ଠିକ୍ ଠାକ୍ କର ହେଇଯିବ ଆଉ ମୁଁ ଯେଉଁ ଆସିବି ଚେକିଂରେ ତ ଆପଣଙ୍କୁ ଟ୍ରିଟମେଣ୍ଟ କରିକି ସେ ଅନୁସାରେ ମେଡ଼ିସିନ୍ ଦେବି ଠିକ୍ ଅଛି ତା'ହେଲେ ରହୁଛି ତା'ହେଲେ ଠିକ୍ ଅଛି ଠିକ୍ ଅଛି